ଆଉ କ'ଣ ଅରୁଣ ଭାଇ ପରଦିନ ଆସିଲି ନନା ମନେ ବି ପକାଇ ବି ନାଇଁକିରେ ଭାଇ କ'ଣ କରିବୁ ଚାଲିଛି ଆରୁ ନାଇଁରେ ମଝିରେ ବାଙ୍ଗଲୋରରେ ଥିଲି ଏଇ କୋଲକାତାରେ କମ୍ ପଇସା ମିଳୁଛି ବାଙ୍ଗଲୋରରେ ଥିଲାବେଳେ ଭଲ ପଇସା ମିଳୁଥିଲା ଆଉ କୋଲକାତାରେ ଆଇଲାରୁ ଟିକେ କମ ମିଳୁଛି କୋଲକାତାରେ ହଁ ଏଇଠ ବ କିନ୍ତି କିଏ ଆସିବ ତୁଇ ତ ଦୋକାନ ବାଡ଼ି ବ ଦେଇଛୁ ଆର୍ କାଣା ଅସୁବିଧା

ବେପାର ନାଇଁବ ହଁ ହଁ କେତେ କ'ଣ ବିକୁଛୁ ଆଡ଼େ କହିଛିି ଆମର ଇଷ୍ଟଇଣ୍ଡିଆ କମ୍ପାନୀରେ ଅଛିରେ ଅଛି ଜାଗା ଆଇବୁ ବୋଲେ ଅଛିି ଯେ ପେମେଣ୍ଟ ଟିକେ ବେଶୀ ଲାଗିବରେ ଏବେ ମୋର୍ଠି ନାଇଁରେ ଭାଇ ଚାଷବାସ ପାଇଁ ସବୁ ଦେଇଦେଇଛି ଘରେ ପଇସା କହିଲି ପରା ସବୁ ପଠେଇ ଦେଇଛି ପଇସା ଘରେ ଆ ପାଇଁ ନାଇଁ ତ ପଇସା ଦେବାଟା କେଉଁ ବଡ଼କଥା କି ଭଲ ଅଛି

ଅଛିରେ ଏବେ କିଛି ଷ୍ଟେଟରେ ଲଗାଇଲେ ପରା ଏବେ ଗୋଟେ ମଝିରେ ଗୋଟେ ନିୟମ ଲାଗୁ କରିି ସେଠି ଗଛ ଲଗାଇଲେ କୋଲକତାରେ ହଏ ପ୍ରତ୍ୟେକ ମଣିଷ ଦଶଟା ଲେଖାଏଁ ଗଛ ଲଗାଇବାର ଅଛି ବୋଲି ଗୋଟେ ନିିୟମ ବାହାର କରିଲେ ହଏ ହଁ ପେଡ଼ ହିଁ ଜୀବନ ସେପଟେ ତାଙ୍କର ସ୍ଲୋଗାନ୍ ଗୋଟେ ହଏ ବେଶି ରେଟ୍ରେ ସେପଟେ ବହୁତ ରେଟ୍ ବୋଲେ ତୁଇ ଯଦି ପଚାଶ ଟଙ୍କା ଦେବୁ ଦୁଇଟା ବରା ଦେଉଛନ୍ତି ଇଏ ଓଡ଼ିଶାରେ ଭଲ ଅଛି ବୋଲ ହଉ ହଉ ସେଟିଙ୍ଗ କରିଦେମି ତେଲ ବି ବେଶି ରେଟ୍ ନାହିଁରେ ସେପଟେ ତେଲ ତେଲ ଟିକେ କମ୍ ଅଛି ଭଲ ଶୁଣେ ମୁଇଁ ସନ୍ଧ୍ୟାକୁ ଆଇବି ଆଇଲେ ଭଲକି କଥା ହେବା ମୋ ପାଇଁ ଶୁଣେ ବରା ଗୋଟେ ଦଶଟା ବାନ୍ଧି ଦେଇଥା ମୁଇଁ ଆସୁଛି ହାଁ ଆଇଲେ କଥା ହେବା ହାଁ ହଉ ଠିକ୍ ଅଛି